ପାଞ୍ଚ ଦୁଇ ଦୁଇହଜାର ଦଶ ଚାର୍ ଦୁଇ ଦୁଇହଜାର ବାର ଛଅ ସାତ ଦୁଇହଜାର ତେର ଆଠ ନଅ ଦୁଇହଜାର ପନ୍ଦର ଦଶ ବାର ଦୁଇହଜାର ସତର